ମୁଁ ଯାଇଥିଲି ଆମ ମାଲକାନଗିରି ଡିଷ୍ଟ୍ରିକ୍ଟରେ ମାଲ୍ୟବନ୍ତ ମାଲ୍ୟାବନ୍ତରେ ବହୁତ ମଜା ହୁଏ ସେହି ବହୁତ ଲୋକ ଏ କମ୍ସେ କମ୍ ଦୁଇ ତିନି ଲକ୍ଷ ଲୋକ ଏ ବହୁତ ଗାଡ଼ି ବହୁତ ପୋଲିସ୍ ବହୁତ କମ୍ସେ କମ୍ ଏହାର ଦୁଇ ତିନିଶହ ଦୋକାନ ବସେ ତା'ପରେ ସେ ସେ ପୂଜାକୁ ଆସେ ସେ ପୂଜାକୁ ସବୁ ବର୍ଷର ଆସୁଛି ମଣ୍ଟୁ ଛୁରିଆ ଆମର ଯେଉଁ ଓଡ଼ିଆ ଗୀତର ଯେଉଁ ସିଙ୍ଗର୍ ତା'ପରେ ସେଇଠି ବହୁତ ଗାଡ଼ ହୁଏ ତା'ପରେ ବହୁତ ସୁବିଧା ବି କରେ ବହୁତ ଲୋକ ପାଇଁ ବହୁତ ଲୋକ ଆସୁଛି ବହୁତ ବଡ଼ ବଡ଼ ଲୋକ ଆସୁଛନ୍ତି ସେ ଲୋକମାନେ ଆସିକିନା ସେଇଠି ବହୁତ ଖାଇବା ଦୋକାନ ଯେମିତି ଯେ ରେଷ୍ଟୁରାଣ୍ଟ୍ ବିରିୟାନୀ ଚାଓମିନ୍ ଦୋକାନ ବାଣ ଦୋକାନ ସବୁ କିଣିବା ସବୁ ଏ ଟୁ ଜେଡ଼ ଯେଉଁ ଟ୍ରାକ୍ଟର୍ ଫାକ୍ଟର୍ ସବୁ ସେଇଠି ଫାଇନିସ୍ ବି ଆସଛି ମୋବାଇଲ୍ ଦୋକାନ ବି ଆସୁଛି ସେଇଠି ମେଳା ହୁଏ ଚାରିଦିନ ସବୁ ବହୁତ ବଡ଼ ବଡ଼ ଯାଗାର ଯେମିତି ଯେଉଁ ଭୁବନେଶ୍ୱର କଟକ ବହୁତ ଦୂରଦୂରରୁ ବି ଲୋକ ବି ଆସନ୍ତି ସେ ମେଳା ଦେ ସେ ସେ ଗୋଟେ ଠାକୁର ଅଛି ଯେଉଁ ସେ ଆମ ଆନ୍ଧ୍ରାରୁ ବହୁତ ଦୁଇଦିନ ଚାଲିଚାଲି ଯେଉଁ ଆସୁଛି ବାଉଁଶରେ ବହୁତ ବଡ଼ ସେଇଠି ବି ଆସଛି ସେ ଲୋକମାନେ ଦେଖିବାକୁ ବହୁତ ମଜା ହୁଏ ଆସିବାକୁ ଦେଖିବାକୁ ତା'ପରେ ସେଇଠି ଲୋକ ବି ହୁଏ ବହୁତ ସେ ସେଇଠି ସେଇଠି କମ୍ସେ କମ୍ ବହୁ ଯିବାକୁ ଉପାଏ ଭିତରେ ଦୁଇଟା ଗେଟ୍ ହୁଏ ଚାରିଦିନ ପ୍ରୋଗ୍ରାମ୍ ହୁଏ ତା'ପରେ ସେଇଠି ଖାଇବାକୁ ବହୁତ ଭଲ ଲାଗେ ବହୁତ ସାଙ୍ଗସାଥି ସା ସାଙ୍ଗରେ ଦେଖାଏ ବହୁତ ବିଭିନ୍ନ ପ୍ରକାରର ଜିନିଷ ବି ଦେଖାଯାଏ ବହୁତ ମଜା ବି ଆସେ ସେଇଠି ଆଉ ଯେ ଗୋଟେ ଥର ଯାଏ ଆସିବାକୁ ମନ ଲାଗିବନି ସେଇଠିରୁ ଲୋକ ବହୁତ ଗାଡ଼ ହୁଏ ବହୁତ ବି ଲୋକ ଆସେ ଯାହାର ମନ ଇଚ୍ଛା ଦୋକାନ କିଣିବାକୁ ସବୁ ଶସ୍ତାରେ କିଣୁଛନ୍ତି ସେଇଥିରୁ ବହୁତ ଲୋକ ବି ହୁଏ ବହୁତ ମଜା ହୁଏ ବହୁତ ମୋର ତ ସବୁ ବର୍ଷ ଆମର ସେ ସେଇଟା ହେଉଛି ବର୍ଷକୁ ଗୋଟେ ଥର ଆସୁଛୁ ଆଉ ବହୁତ ବହୁତ ମଜା ହଏ ସେଥିରେ ମାଲ୍ୟବନ୍ତରେ ତା'ପରେ ସେଇଠି କମ୍ସେ କମ୍

ତା'ପରେ କ'ଣ ସେଇଟା ସେଇଠି ସେ ଆମ ସେ ଡିଷ୍ଟିକରେ ସେଇଟା ସବୁଠୁ ବଡ଼ ପୂଜା ହୁଏ ସେଥିପାଇଁ ବହୁତ ମଜା ଲାଗେ ବହୁତ ଲୋକ ଆସେ ବିଭିନ୍ନ ପ୍ରକାର ଜିନିଷ ଉଠେ ତା'ପରେ ଚାରି ଦିନ ଯେଉଁ ପୋଗ୍ରାମ ହୁଏ ସେ ପୋଗ୍ରାମ ଆରମ୍ଭ ହେଉଛି ଯେଉଁ ସନ୍ଧ୍ୟା ଛଅଟାରୁ ପୁରା ସକାଳ ପର୍ଯ୍ୟନ୍ତ ବହୁତ ମଜା ହୁଏ ବହୁତ ବହୁତ ଖୁସି ବି ଲାଗେ ସେଇଟା ଦେଖିବାକୁ ବହୁତ ମଜା ଆସେ ତା'ପରେ ସେଇଟା ଦେଖିବାକୁ ବହୁତ ମଜା ଲାଗେ ଆମକୁ ବହୁତ ଖୁସି ଲାଗେ ତା'ପରେ ସେ ସେ ପୋଗ୍ରାମରେ ବି ବହୁତ ସେ ଅପରେଟର ଯେ କରୁଛି ବହୁତ ବହୁତ ଇଏ କରୁଛି ବହୁତ ଲୋକ ବି ହେଉଛି ଏତେ ମଜା ଲାଗୁଛି କ'ଣ କହିବି ଯେ ସେଇଠି ତା'ପରେ

ସେଇଠି ଯେ ଆମ ସାଙ୍ଗସାଥିୀ ମାନେ ବୁଲିବାକୁ ଯାଏ ପୁରା ଦଶ ବାରଦିନ ସାଙ୍ଗସାଥି ଯାଏ ବୁଲିବାକୁ ଆମ ଏଇଠି ଯେଉଁଠି ମେଳା ହେଉଛୁ କମ୍ ସେ କମ୍ ତେଇଶ ପଚାଶ କିଲୋମିଟର ଦୂର ସେଇଠି ମେଳା ହେଉଛି ବହୁତ ମଜା ଲାଗେ ଦେଖି ଆମକୁ କହିବ